ପିଲାଥିବା ସମୟରେ ଆମେ ସମସ୍ତେ ମନ ଖୋଲି ନିଜର ଜୀବନଯାପନ କରୁଥୁଲୁ ଯେ ଆମ ମାଆବାପାଙ୍କ କଥା ମାନୁଥୁଲୁ ବଡ଼ଙ୍କ ପ୍ରତି ଆଦର କରୁଥୁଲୁ ଆମେ ସାଙ୍ଗସାଥୀ ହୋଇ ବୁଲୁଥୁଲୁ ଖେଳୁଥୁଲୁ ସ୍କୁଲ୍ ଯାଉଥୁଲୁ ଯାହାକି ଆଜି ବହୁତ ମନେପଡ଼ୁଛି ଆଗରେ ଆମେ ସମସ୍ତେ ମାଟି ବାଲି ଧୂଳିରେ ଖେଳୁଥିଲୁ ଯାହାକି ଖେଳୁଥିବା ସମୟରେ ମାଆ ଆମକୁ ବାଡ଼ିଡ଼େଇ ଗାଳି କରୁଥିଲେ ମାଟି ମଧ୍ୟ ଆମେ ବେଳେବେଳେ ଖାଇ ଦେଉଥିଲୁ ସାଙ୍ଗସାଥୀଙ୍କ ସହିତ ସ୍କୁଲ୍ ଗଲାବେଳେ ସାଙ୍ଗ ହୋଇ ହାତ ଉପରେ କାନ୍ଧ ଉପରେ କାନ୍ଧ ହାତ ରଖି ଯାଉଥିଲୁ ସ୍କୁଲ୍ ବ୍ୟାଗ୍ ଧରି ଯାଉଥିଲୁ ସାଇକେଲରେ ଯାଉଥିଲୁ କଥା ହେଇ ହେଇ ସାଇକେଲରେ ସ୍କୁଲ୍ ଯାଉଥିଲୁ ଘରକୁ ଫେରି ଖାଇଲାବେଳେ ଖାଇଲା ସମୟରେ ପାଖ ପୋଖରୀରେ ସି ଯାଇ ଥାଳି ଧୋଉଥିଲୁ ଥାଳି ଫିଙ୍ଗୁଥିଲୁ ପୋଖରୀରେ ଯାଇ ଖେଳିକି ପଳେଇ ଆସୁଥୁଲୁ ଯାହାଫଳରେ ସାର୍ମାନେ ଆମକୁ ବହୁତ ବାଡ଼ଉଥିଲେ ସାଙ୍ଗ ସହିତ ସାଙ୍ଗସାଥୀମାନଙ୍କୁ ବହୁତ ସାଙ୍ଗସାଥି ମିଶି ଆମେ ପୋଖରୀରେ ଯାଇ ସ୍କୁଲ୍ ଛୁଟିପରେ ଯାଇ ଖେଳୁଥିଲୁ ଯାହାଫଳରେ ଆଖପାଖ ଲୋକଯାକ ଦେଖି ଥଣ୍ଡା ହେଇଯିବ ବୋଲି ଆମକୁ ବାଡ଼ଉଥିଲେ ଆମେ ବହୁତ ଜୋର୍ରେ ଡ୍ରେସ୍ ଧରି ଦଉଡ଼ୁଥିଲୁ ଘରକୁ ଯିବାପାଇଁ ମାଆ ମାରୁଥିଲେ ଲୋକ ମାରୁଥିଲେ ବୋଲି ଆମେ ଯାଇ ବାହାରେ ଯାଇ ଦଉଡ଼ି ଆସିକି ଘରେ କହୁଥିଲୁ ମାଆ ମଧ୍ୟ ଆମକୁ ସେଥିରେ ଗାଳି କରୁଥିଲେ ଯେ ହେଲେ ବି ଆମେ ସୁଧୁରୁନଥିଲୁ ଆଁ ସାଙ୍ଗସାଥୀଙ୍କ ସହିତ ଖରାଛୁଟି ସମୟରେ ବୁଲିଯିବା ଯାତ୍ରା ବୁଲିଯିବା ଆମ୍ବ ପକେଇବା ଅନ୍ୟ ବାରିରେ ଅନ୍ୟ ବାଡ଼ିରୁ ଆମ୍ବ ଚୋରି କରିବା ଖାଇବା ସାଙ୍ଗ ଛୋଟପିଲା ସାଙ୍ଗସାଥିରେ ମିଶିଖାଇବା ବସିଖାଇବା ସ୍କୁଲ୍ରେ ସେଇ ଭାତ ବସି ଖାଇବାଟା ଝାଡ଼ୁ କରିବାଟା ମାଷ୍ଟର୍ ମ୍ୟାମ୍ମାନେ ଗାଳି କରିବାଟା ଆଜି ମଧ୍ୟ ସେ ସ୍ମୃତିଗୁଡ଼ିକ ନିଜ ମସ୍ତିଷ୍କରୁ ଆମେ ଚାହିଁଲେ ମଧ୍ୟ ଲିଭେଇପାରୁନୁ ସେଇ ସ୍କୁଲ୍ର ଖାଦ୍ୟ ଆଉ ଏବେ ଖାଦ୍ୟ ଭଲଲାଗୁନି ଏବେ ଆମେ ଗାଁରୁ ଆସି ଆମେ ବାହାରେ ସହରରେ ପାଠପଢ଼ିବା ପାଇଁ ଆସିଛୁ ଘରର ଦାୟିତ୍ୱ ଅଛି ହେଲେ ମୋତେ ସେ ସ୍ମୃତିଗୁଡ଼ିକ ବହୁତ ମନେପଡ଼ୁଛି ଯାହା ଆମେ ମସ୍ତିଷ୍କରୁ ବା ମନରୁ କେବେ ଲିଭେଇ ପାରିବାନି